ଆମ କଞ୍ଚା ଲଙ୍କ କଞ୍ଚାମାଲ କହିଲେ ଆମର ଦେଖ ହଳଦୀ ଆମର ଦୁଇଚାରି ଗୁଣ୍ଠ ପାଞ୍ଚଗୁଣ୍ଠ ଜମା ଜାଗାରେ ହଳଦୀ ଲଗାଇ ଦେଲେ ସେଠୁ ତାକୁ ଆଣିକି ସିଜାଇକି ଆଉ ଗୁଣ୍ଡ କରିକି ଆମର ରଖିଲେ କିଛି ଆମର ଘର ଖର୍ଚ୍ଚ ପାଇଁ ନାଗଲା କିଛି ବାହାରୁକୁ ବିକ୍ରି କରିଦିଆଗଲା କିବା ବାହାରୁ ଜିରା ଆଣିକି ତାକୁ ଭାଜିକି ଗୁଣ୍ଡ କରିକି କିଛି ଆମର ଘରେ ରଖାହେଲା କିଛି ବିକ୍ରି କରାଗଲା ଲଙ୍କାକୁ ଆମର କିଣିକି ଆଣିଲେ ତାକୁ ଗ୍ରାଇଣ୍ଡର୍ରେ ଗୁଣ୍ଡ କଲେ ଆଉ ଘର ଖର୍ଚ୍ଚ ପାଇଁ ଆରାମସେ କିବା ବାହାରିବା ପାଇଁ ବି ହୁଏ କଞ୍ଚାମାଲ ବଲେ ହଳଦୀଗୁଣ୍ଡ ଜିରାଗୁଣ୍ଡ ଏକା ସବୁ କରିକି ଆମର୍ ରଖାହେଇଛି ସେଗାରେ ଅଧେ ବିକ୍ରି ବି କରାହୁଏ ଆଉ ଅଧେ ଘର ଖର୍ଚ୍ଚ ପାଇଁ ବି ନାଗେ ଆଉ ଏଇ ଫୁଟଣ ଆକା ଆଉ ଏ ହରଡ଼ଡାଲି ଗୋଟେ ଗଛ ଅଛି ସେଇଟାରେ ବି ଆମର ଡାଲି ତାକୁ ଛଡ଼ାଇଲେ ତରକାରୀ ହୁଏ ବର୍ଷକର ବାହାରି ଯାଏ ଚାରିପାଞ୍ଚ କେଜି ତ ନିହାତି ବାହାରିବ ସେଇଟାରେ ତ ହେଇଯିବ ଆଉ ଗୁଣ୍ଡ ବି ତ କରାଯାଏ ବାହାରୁକୁ ବି ଦିଆଯାଏ ଲଙ୍କାଗୁଣ୍ଡ ହଳଦୀଗୁଣ୍ଡ ଆଉ ଜିରାଗୁଣ୍ଡ ଏମିତି ସବୁ ଗୁଣ୍ଡ ଥାଏ ଘର ଖର୍ଚ୍ଚ ବି ହୁଏ ବାହାରିଆ ଖର୍ଚ୍ଚ ବି ହୁଏ ଆମର ସେଥିରେ ବିକ୍ରି କଲେ ଘର ବି ଚଳେ ସେଥିରେ ଛୁଆପିଲାମାନଙ୍କର ପାଠପଢ଼ା ବି ଖର୍ଚ୍ଚ ହୁଏ ଆଉ ସୁବିଧା ଅସୁବିଧା ଏମିତି ସବୁ ବଣ୍ଟନ ହୁଏ ସେଇଟାରେ କଞ୍ଚାମାଲ ବୋଇଲେ ସେମିତି ବାହାରରୁ ଆଣିକି ଗୁଣ୍ଡ କରିକି ଇଏ କରିଦେଲେ ହୁଏ